ହଁ ମୁଁ ଗୋଟିଏ ନୂଆ ରେସିପି କରିଥିଲି ତା ନାଁ ହେଉଛି ମୋମୋ ମୁଁ ମଇଦା ଆଣି ତାକୁ ଚକୁଟି ମସଲା ବନାଇଲି ମସଲା ତା ଦେହରେ ଦେଇକି ତା ଭିତରେ ପୁରାଇକି ମସଲାକୁ ତାକୁ ସିଝାଇଲି ସିଝାଇକି ସେ ବହୁତ ବଢ଼ିଆ ଟେଷ୍ଟି ହୋଇଥିଲା ସମସ୍ତେ ଖାଇଲେ ଏବଂ ପସନ୍ଦ କଲେ କହିଲେ ବହୁତ ଭଲ ଲାଗୁଛି ମୋମୋଟି ଭଲ ହୋଇଥିଲା ସମସ୍ତେ ପ୍ରଶଂସା କଲେ ଆମ ଘରେ ଭଲ ହୋଇଥିଲା ବୋଲି ମୋମୋ ଆଉ